ଆମ ଜିଲ୍ଲା ଢେଙ୍କାନାଳ ଆମ ଅଞ୍ଚଳରେ ଆଉ ରାଜା ରାଜା ରାଜୁଡ଼ା ଅମଳିରୁ ବହୁତ ପୂରାଣ ପୁରାତନ ସାଂସ୍କୃତିକ ଆଉ କଳା କାରୁକାର୍ଯ୍ୟ ରହିଛି ଆଉ କଂସା ବାସନର ପ୍ରସିଦ୍ଧି ଆମର ଭୁବନ ପୁଅ ବାପା କରୁଥିଲା ଜେଜେବାପା କରୁଥିଲା ଏବେ ପୁଅ ପରମ୍ପରା ପିଢ଼ି ଅନୁସାରେ ସେମାନେ କଂସାବାସନ କରୁଛନ୍ତି କାରିଗରି କାମ କରୁଛନ୍ତି ତ ସଙ୍ଗେ ସଙ୍ଗେ ଆଉ ନୃତ୍ୟ ସଙ୍ଗୀତ କୀର୍ତ୍ତନ ଭଲ ଭାବରେ ମଧ୍ୟ ଆମ ଏରିଆରେ ଚାଲିଛି ଘୋଡ଼ା ନୃତ୍ୟ ଦଣ୍ଡ ନୃତ୍ୟ ଏସବୁ ଆଉ ଘୁମୁରା ନୃତ୍ୟ ଖଞ୍ଜଣୀ ଆଉ ଏସବୁ ଆମ ଅଞ୍ଚଳରେ ଭଲ ଭାବରେ ଚାଲିଛି ଏବଂ ବିଶେଷ କରି ଆଉ ସଂକୀର୍ତ୍ତନ ଆଉ ନୃତ୍ୟ ଆଉ ଆମ ଗ୍ରାମରେ ମଧ୍ୟ ଆଉ ସଂକୀର୍ତ୍ତନ ସବୁବେଳେ ଚାଲିଛି ସଂକୀର୍ତ୍ତନ ବହୁତ ଭଲ ଭାବରେ ହେଉଛି ଆମ ଅଞ୍ଚଳରେ